ହଁ ମ୍ୟାମ୍ ନମସ୍କାର ମୁଁ ଅଙ୍କିତା କହୁଥିଲି ଆପଣଙ୍କ ଷ୍ଟଲ୍ ଅଛି ହଁ ହଁ ମୁଇଁ ଜାଣ ବୋଲେ ଶୁଣିଥିଲି ତ ଆପଣଙ୍କରଟା ଥିଲା ବୋଲି ତ ଆପଣଙ୍କୁ କଲ୍ କଲି କଣ ଅଛି ଟିକେ ବଡ଼ ଟାଇପ୍ର ଦରକାର ତ ଭଲ୍ ବେଶୀ କରି ଫିପଟିନ୍ ଚଲିବ ଟ୍ଵେଣ୍ଟି ର ଭଲ୍ ହେବା ହଁ ରେଣ୍ଟ୍ ବାଲା ଦରକାର ହୁଁ ଆଉ କେନ ଅଛି ଆପଣଙ୍କ ଷ୍ଟଲ୍ ଟା

ଅହ ଠିକ୍ ଚାଲିବା ହୁଁ ଭଲ ଏ ଫର୍ଣ୍ଣିଚର୍ ହେଲା

ଗାଁରେ ଗୋଟେ ଅଛି ଅଉ ଏବେ ଦେବାକୁ ବାହାରେ ଗୋଟେ ଦବାକୁ ଚାହୁଁଛି ଠିକ୍ ଠାକ୍ ଚାଲିବ ତ ସେଇ ଜାଗାରେ ଉଁ କେତେ କେତେ ପଡ଼ୁଛି ଆପଣଙ୍କରଟା କି ଆପଣ କେତେ ଗୋଟେ ରଖିଥିବେ ନା ଠିକ୍ ଠିକ୍ ଆକାରେ ସେତେ ଦେବା

ଅହୋ ହଉ ହଁ ହେମତା ସେଣ୍ଟର୍ ଜାଗା ରୋଡ଼୍ ସାଇଡ଼୍ ଅଛି ବୋଲେ ତ ଭଲ୍ ଚାଲିବ ଲାଗୁଛି ହଉ ହଉ ଠିକ୍ ସୁବିଧା ଅଛି ବୋଇଲେ ଚାଲିବ ଏବେ ଭଲସେ ଭଲ ଚାଲିଲେ ତ ବହୁତ ଚାଲିଯିବ ବହୁତ ବର୍ଷ ହଉ ଠିକ୍ ଅଛି

ହଉ ହଉ ଠିକ୍ ଅଛି ଯିବୁ